ହଁ ଜାତୀୟ ଆଉ ଆନ୍ତର୍ଜାତୀୟ ସ୍ତରରେ ଏପରି ବହୁତ ଅନୁଷ୍ଠାନମାନ ରହିଛି ଯେଉଁଠାରୁ କି ଆମେ ଫଟୋଗ୍ରାଫି କୋର୍ସ କରି ଆମର ଫୋଟୋଗ୍ରାଫ୍ର ପ୍ରମାଣ ପତ୍ର ପାଇଥାଉ ଓଡ଼ିଶାରେ ବହୁତ ଅଛି ଓଡ଼ିଶା ବାହାରେ ଭାରତରେ ବି ବହୁତ ଅଛି ସାରା ଭାରତ ବର୍ଷରେ ବହୁତ ଅନୁଷ୍ଠାନ ଅଛି ଆମର ଏଇଠି ଅଛି ସିଲିକନ୍ ଅଛି ଏବେ ଏଇଠି ଅଛି ନେସ୍କୋ ଅଛି ଡ୍ରିମସ୍ ଅଛି ଏମିତି ଅନେକ ଅନୁଷ୍ଠାନ ଅଛି ଯେଉଁଠାରୁ କି ଏଇ ଫୋଟୋଗ୍ରାଫି କ୍ଲାସ୍ କରିବା କୋର୍ସ କରି ଆମେ ଫଟୋଗ୍ରାଫର୍ ଭାବେ ପ୍ରମାଣପତ୍ର ପାଇଥାଉ କୋର୍ସ କରି କୋର୍ସ ସରିଲା ପରେ ଏକ ପରୀକ୍ଷା ହୋଇଥାଏ ସେ ପରୀକ୍ଷାରେ କୃତକାର୍ଯ୍ୟ ହେଲେ ଆମକୁ ଫୋଟୋଗ୍ରାଫର୍ର ପ୍ରମାଣପତ୍ର ମିଳିଥାଏ ଆଉ ଆନ୍ତର୍ଜାତୀୟ ସ୍ତରରେ ଅନେକ ଅଛି ଅକ୍ସଫୋର୍ଡ଼ ଅଛି କ୍ୟାମ୍ବ୍ରିଜ୍ ଅଛି ଯେଉଁଠାରେ କି ବି ଫଟୋଗ୍ରାଫର୍ର କୋର୍ସ କରାଯାଉଛି ଫଟୋଗ୍ରାଫିର ତ ଏମିତି ଆମ ଜାତୀୟ ଆନ୍ତର୍ଜାତୀୟ ସ୍ତରରେ ଅନେକ ଅନୁଷ୍ଠାନ ଅଛି ଯେଉଁଠାରେ ଫଟୋଗ୍ରାଫି କୋର୍ସ କରି ଫଟୋଗ୍ରାଫର୍ର ଭାବରେ ଆମେ ଡିଗ୍ରୀ ହାସଲ କରିଥାଉ